ମାଁ ମଙ୍ଗଳା ଫୁଲ ଦୋକାନରୁ କହୁଛନ୍ତି କି ଆଜ୍ଞା ଆମର ଏକ ସେଇ ସୁନା ସାହି ଲୋକ କହୁଥିଲେ ଆମେ ଏପଟେ ଗାଁରେ ଗଣେଶ ପୂଜା ହେବ ଟି ଆମ ପଡ଼ୋଶୀ ଜଣେ କହିଲେ ଆପଣଙ୍କ ନମ୍ବର ଟା ଦେଇଥିଲେ ମୋତେ କହିଲେ ସେଇ ଦୋକାନରେ ଭଲ ଭଲ ସବୁ ଫୁଲ ମିଳିବ ଆଉ ଗାଁ ପୁରା ପ୍ରଚାର ହେଇଯାଇଛି ଆପଣଙ୍କ ଦୋକାନରେ ଭଲ ଫୁଲ ସବୁ ମିଳିବ ଆଉ କଣ କଣ ଫୁଲ ଆଇଟମ୍ ରଖିଛନ୍ତି ଆପଣ

ଆଜ୍ଞା ଗଣେଶ ପୂଜାପାଇଁ ମାଳ ଗୁଡ଼ାକ ଦରକାର ଥିଲା ମାନେ ଗଣେଶ ପୂଜାରେ ଲାଗିବ ତ ସବୁ ମାଳ ଆଉ ସବୁ ଫୁଲ ଫୁଲ ଗୁଡ଼ାକର ପ୍ରାଇସ୍ କେତେ କଣ ଅଛି ଗଣେଶ ପୂଜାରେ ସବୁ କେଉଁ କେଉଁ ଫୁଲ ଲାଗେ ମୁଁ ତ ଏଇଥିରେ ଫାର୍ଷ୍ଟ ଏକ୍ସପେରିଏନ୍ସ ମୋତେ ତ ସେତିକି ବି ଜଣା ନାହିଁ ଏଇ ଗେଣ୍ଡୁ

ହଁ ଏଇଗୁଡ଼ା ସବୁ ମାଳ କେତେ ଲେଖାଁ ପଡ଼ିବ

ଆମେ ତ ଆମେ ଗଣେଶ ପୂଜା ପାଇଁ ନେବୁ ନା ମାନେ ଅଧିକ ସାମାନ ନେଇଥାନ୍ତୁ ମାନେ ଗୋଟେ ଗୋଟେ ଫୁଲର ଆଇଟମ୍ ନେଇକି ଦଶ ପନ୍ଦର ମାଳ ନେଇଥାନ୍ତୁ ଏକାବେଳେ ଗୋଟେ ଫୁଲ ଦଶ ପନ୍ଦର ମାଳ ଆମପାଇଁ କିଛି ନେଗୋସିଏସନ୍ ହେବ ନା ନାହିଁ ହଁ ଟିକେ ଆମପାଇଁ ଅଧିକ ଟିକେ ଡିସ୍କାଉଣ୍ଟ କରିଥିଲେ ଭଲ ହେଇଥାନ୍ତା କାହିଁ ଆମେ ଅଧିକ ମାଳ ନେବୁ ନା ସବୁ ଫୁଲର ଭେରାଇଟି ନେଇକି ଅଧିକ ମାଳ ନେଇଥାନ୍ତୁ ଗୋଟେ ଗୋଟେ ଫୁଲର ଦଶ ପନ୍ଦର ମାଳ ଏମିତି ନେଇଥାନ୍ତେ ଆଜି ହେଲା ସାତ ତାରିଖ ଆମର ହେଉଛି ତେର ତାରିଖ ଦିନ ପୂଜା

ଆମର ବାରଟାବେଳେ ପୂଜା ଅଛି ସକାଳୁ ଶୀଘ୍ର ଟିକେ ପହଞ୍ଚିଗଲେ ଆମକୁ ଭଲ ହୁଅନ୍ତା କାହିଁକି ଫୁଲ କାମରେ ଟିକେ ଅଧିକ ଟାଇମ୍ ଲାଗେ ନା

ହଉ ଆପଣ ସେଇ ଚୁନା ଫୁଲ ଗୁଡ଼ାକ ରଖୁଛନ୍ତି ନା ଆମକୁ ପୁଷ୍ପାଞ୍ଜଳୀ ଦେବାପାଇଁ ଚୁନା ଫୁଲ ଗୁଡ଼ାକ ଦରକାର ହଁ ସେଇଟା ବି ଦରକାର ନା ଆମକୁ ନେବି ସେଇଟା କଣ କେମିତି କଣ ରେଟ୍ ରେଟ୍ ଟା କେମିତି କଣ ସେଇଟା କହି ଦେଇଥାନ୍ତେ ଟିକେ